ମୁଁ ଥରେ ମୋ ବନ୍ଧୁ ଘରକୁ ଯିବା ପାଇଁ ବାହାରିଲି ସେଥି ପାଇଁ କ୍ୟାବ୍ ମଧ୍ୟ ବୁକ୍ କରିଥିଲି ହେଲେ ମୁଁ ମାଆଙ୍କ ଦେହ ଖରାପ ହୋଇଗଲା ମୁଁ ଡ୍ରାଇଭର୍ ଏଜେନ୍ସିକୁ ଆଗରୁ ଭଡ଼ା ପଇସା ଅଧା ମଧ୍ୟ ଦେଇଥିଲି ହେଲେ ମୁଁ ମା ଦେହ ଖରାପ ଯୋଗୁଁ ମୋତେ ସେ ଟଙ୍କା ଫେରାଇ ଦିଅ ମୁଁ ଆଉ ଯାଇପାରିବି ନାହିଁ